ହଁ କୁହନ୍ତୁ ମୁଁ ହୋଟେଲ୍ ରୁ କହୁଥିଲି ହଁ ବର୍ଗର୍ ଅଛି ଆପଣ କୋଉଠୁରୁ କହୁଥିଲେ ମାଲକାନଗିରି କୋଉଠିର ମୋର ଦୋକନ ଅଛି ମାଲକାନଗିରି ହୋଟେଲ୍ ଉଁ ହୁଁ ହୁଁ ବସ୍ଷ୍ଟାଣ୍ଡ ରୁ କହୁଥିଲି କି ଆମ ପାଖରେ ଆଇଟମ୍ ଯାକ ଅଛି ପିଜ୍ଜା ଅଛି ବର୍ଗର୍ ଅଛି ନୁଡ଼ଲସ୍ ଅଛି ବିରିୟାନୀ ଅଛି ପିଜ୍ଜା ଅଛି ପିଜ୍ଜା ଅଛି ସେଟା ଚାରିଶହ ପଚାଶ

ହୁଁ ସାଧା ବିରିୟାନୀ ଶହେ ଅଶୀରେ ପଡ଼ିବ ଆଉ ଆପଣଙ୍କର

ମାଛ ସାଧା ବିରିୟାନୀ ଡେଲିଭରି ଚାର୍ଜ ସେଟା ଡେଲିଭରି ଚାର୍ଜଟା ଅଶୀଏ ଟଙ୍କା ହଉ ଠିକ୍ ଅଛି ଆପଣଙ୍କ ଠିକ୍ ଆଡ୍ରେସ୍ ଟା କହିଥିଲେ ଆପଣଙ୍କ ପାଖରେ ହୁଁ ମାଲ୍ୟବନ୍ତ ହୋଟେଲ୍ ଟା ରେ ଆପଣ ରୁମ୍ ଭଡ଼ା ରହୁଛନ୍ତି କି ବସ୍ଷ୍ଟାଣ୍ଡ ପଛରେ ଯୋଉ ମାଲ୍ୟବନ୍ତ ହୋଟେଲ୍ ଯୋଉଟା ଅଛି ସେଥିରେ ଅଛନ୍ତି ତ ଆପଣ ହୁଁ ରୁମ୍ ନମ୍ବର୍ କେତେ ଅଛି ଆପଣଙ୍କର ଥାର୍ଟି ଫାଇଭ୍ ହଉ ଠିକ୍ ଅଛି ମୁଁ ପ୍ୟାକ୍ କରିକି ଆପଣଙ୍କୁ ଡେଲିଭରି ପିଲାକୁ ଦେଇକି ମୁଁ ପଠେଇଦେବି ଆପଣଙ୍କ ରୁମ୍ ରେ ପହଞ୍ଚେଇ ଦେବ ଆପଣ ରିସିଭ୍ କରିବେ ଆଉ ରିସିଭ୍ କରିବେ ଯେ ପଇସା ଟା ଅନଲାଇନ୍ କ୍ୟାସ୍ ହେବ କି ଆପଣ କ୍ୟାସ୍ ଦେଇଦେବେ ଅନଲାଇନ୍ ପେମେଣ୍ଟ ନାଇକି ଆପଣ କୋଉଥିରେ କରିବେ ସେଇଟା ଫୋନ୍ ପେ ଫୋନ୍ ପେ ରେ କଲେ ହେଲେ ଆମ ଆମ ପିଲା ପାଖରେ ସ୍କାନର୍ ଟା ଥିବ ଆପଣ ସେ ସ୍କାନର୍ ରେ ଆପଣ ପଇସା ପକାଇଦିଅନ୍ତୁ କି ଆଗରୁ ବି ପକାଇଦେଲେ ହେଇଯିବ କିଛି ଅସୁବିଧା ନାହିଁ ଆପଣଙ୍କ ଡେଲିଭରି ପହଁଞ୍ଚିଲେ ବି ଆପଣ ଦେଇ ପାରିବେ କ୍ୟାସ୍ ଟୁ କ୍ୟାସ୍ ଠିକ୍ ଅଛି ଆଉ କିଛି ଦରକାର କି ଆଜ୍ଞା ଆପଣଙ୍କୁ ପିଜ୍ଜା ପିଜ୍ଜା କୋଉ ପିଜ୍ଜା କୋଉଟା ପଠେଇବି କମ୍ ଦାମ୍ ତ ସାଧା ଅଛି ସାଧା ଟା ବେଶୀ ପଡ଼ିବ ନାହିଁ ସାଧା ଟା ଦୁଇଶହ ପଚାଶ

ସାଧା ଟା ଆପଣଙ୍କର ପଠେଇଦେବି ନାଇକି ହୁଁ ଆଉ ହଁ କେତେ ଅଛି ସେଇଟା ଶହେ ଅଶୀ ଦୁଇଶହ ପଚାଶ ଶହେ ଦୁଇଶହ ତିନିଶହ ପଚାଶ ଆଉ ଅଶୀ ନାଇକି ଚାରିଶହ ତିରିଶ ନାଇଁ ନାଇଁ ଆଜ୍ଞା ଏଇଟା ତ ଏଇଟା ହୋଟେଲ୍ ସମାନ ଯାକ ନା ଡେଲିଭରି ଚାର୍ଜ ଚାରିଶହ ତିରିଶ ହେଉଛି ଆଉ ଡେଲିଭରି ଚାର୍ଜ ଅଶୀ ପାଞ୍ଚଶହ ଦଶ ପାଞ୍ଚଶହ ଦଶ ହେବ ହଉ ଠିକ୍ ଅଛି ହଉ ହଉ ସେ ଟେନସନ୍ ନିଅନ୍ତୁ ନାହିଁ ଆପଣଙ୍କ ରୁମ୍ ରେ ଯାଇକରି ପହଞ୍ଚିଯିବ ଯୋଉ ମାଲ୍ୟବନ୍ତ ହୋଟେଲ୍ ତ ଆପଣଙ୍କ ରୁମ୍ ରେ ପହଞ୍ଚିଯିବ ଆପଣ ସେ ଟେନସନ୍ ନିଅନ୍ତୁ ନାହିଁ ହଉ ଠିକ୍ ଅଛି ହଉ ରହିଲି